ହଁ ଆମ ଅଞ୍ଚଳରେ କଳା ଏବଂ କଳାକୃତିର ବିକାଶ ଉପରେ କାଗଜପତ୍ର ଗୁଡ଼ିକରେ ବହୁତ ମାତ୍ରାରେ ଆଲୋକପାତ ହୋଇଛି ଯେମିତି କି ଏଠାକାର ଯେଉଁ ବୁଣାକାର ମାନଙ୍କର କୃତି ଯେଉଁ ସମ୍ବଲପୁରୀ ଶାଢ଼ୀ ସେ ବିଷୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେଶରେ ଲୋକମାନେ ଜାଣିବାକୁ ପାଇବେ ଯେ ଏହି ଏହି ଅଞ୍ଚଳରେ ଏସବୁ କଳାକୃତିର ବିକାଶ ହେଉଛି ସେସବୁ ଆଲୋକପାତ ହେବା ମାଧ୍ୟମରେ ହିଁ ଲୋକମାନେ ଜାଣି ପାରୁଛନ୍ତି ଯେଉଁ ପେପର୍ରେ ଆଡ଼୍ ମାନେ ଦେଉଛି ସେସବୁ ଆଉ ସେଥିପାଇଁ ଆଜି ସମ୍ବଲପୁରୀ ଶାଢ଼ୀ ବିଶ୍ଵ ସ୍ତରରେ ଜି ଆଇ ଟ୍ୟାଗ୍ର ମାନ୍ୟତା ପାଇଛି